ଯୁବପିଢ଼ିଙ୍କ ମଧ୍ୟରେ ସାଂସ୍କୃତିକ ପଥା ପ୍ରତି ଆଗ୍ରହ କମି କମି ଯାଉଛି ଯେଉଁଟାକି ଦୁଃଖର ବିଷୟ ମୋବାଇଲ୍ ୟୁଜ୍ ଏହା ଉପରେ ଅନେକ ପ୍ରଭାବ ପକାଉଛି ମୋବାଇଲ୍ ତାସ ଖେଳ ବିଭିନ୍ନ ପ୍ରକାର ବିଶୃଙ୍ଖଳ ଆଚରଣ ଆୟସାରାମ ସ ସାଂସ୍କୃତିକ କଥାକୁ ସେମାନେ ଆଉ ମାନିବାକୁ ନାରାଜ ସଂସ୍କୃତି ମୂଲ୍ୟବୋଧ କୋହଳ ହେଇଯାଉଛି ଦିନକୁ ଦିନ କାହିଁକିନା ଆମେ ତାର ମୂଲ୍ୟବୋଧକୁ ଗୁରୁତ୍ୱ ଦେଉନାହାନ୍ତି ଯୁବପିଢ଼ି ତାର ମୂଲ୍ୟକୁ ବୁଝୁ ନାହାନ୍ତି ଯେଉଁଟାକି ପାଶ୍ଚାତ୍ୟ ସଂସ୍କୃତିକ ଅନୁଧାବନ କରିିକ ସେମାନେ ଏସବକୁ ଅନ୍ଧବିଶ୍ୱାସ ଭାବେ ଗ୍ରହଣ କରି ନେଉଛନ୍ତି ଏସବୁ କୁପ୍ରଥା ଭାବେ ଗ୍ରହଣ କରୁଛନ୍ତି ଯେଉଁଟାକି ଆମର ଓଡ଼ିଶାର ସଂସ୍କୃତି ଉପରେ ଗଭୀର ପ୍ରଭାବ ପକାଉଛି ଏସବୁ ସଚେତନଟା ନିହାତି ଦରକାର ଯୁବ ପିଢ଼ିଙ୍କ ମଧ୍ୟରେ